ଖବର ପଢ଼ିବାକୁ ମୋତେ ବହୁତ ଭଲ ପାଏ ଆଉ ମୁଁ ପ୍ରାୟ ଦଶ ବର୍ଷ ହେଲା ଖବ ଖବର ପଢୁଛି ନ୍ୟୁଜ୍ ଦେଖୁଛି ମୋବାଇଲ୍ରେ ଦେଖୁଛି ଆଉ ସମ୍ବାଦ ମୁଁ ପ୍ରତିଦିନ ପେପର୍ରେ ପଢୁଛି ପେପର୍ ମୁଁ ପ୍ରାୟ ଦଶ ବର୍ଷ ହେଲା ପେପର୍ ମଗାଉଛି ମୋ ସମ୍ବାଦ ପେପର୍ ପ୍ରତି ପୁରା ସାରା ପୃଥିବୀର ଦେଶର ଓଡ଼ିଶାର ପୁରା ପୁରା ଖବର ପଢୁଛି ମୁଁ ଦେଶ ବିଦେଶ ରାଜନୀତି ଜିନିଷ ମ ମନୋରଞ୍ଜନ ଜିନିଷ ସବୁପ୍ରକାର ଖବର ପଢିବାକୁ ମୋତେ ବହୁତ ଭଲ ପାଉଛି ସେଲିବ୍ରିଟି ଆଉ ଅନ୍ୟକୁ ବି ମୁଁ କହୁଛି ଖବର ପଢ ଖବର ପଢ ଖବର ପଢିବା ଦ୍ୱାରା ସବୁ ମଣିଷ ଜ୍ଞାନ ଅର୍ଜନ କରୁଛନ୍ତି ସବୁ ପ୍ରକାର ଜ୍ଞାନ ବାହାର ଜ୍ଞାନ ଦେଶ ଆଉ ଆନ୍ତର୍ଜାତୀୟ ଜ୍ଞାନ ସବୁ ସବୁ ଜ୍ଞାନ ଅଧିକାର ଅଧିକ ଅଧିକାର ମିଳିଥାଏ ମଣିଷକୁ ଆଉ ଖବର ପଢ଼ିବା ଦ୍ୱାରା ଜ୍ଞାନ ବି ବହୁତ ବ ବୃଦ୍ଧି ହୁଏ ଆଉ ଆଉ ବିନା ଖବରରେ ତ କିଛି ଲୋକ ଜାଣିପାରୁ ଜାଣିପାରୁ ନାହାନ୍ତି ସେଥିାପାଇଁ ମୁଁ ପ୍ରାୟ ଲୋକ ଅନ୍ୟ ଯୁବପିଢ଼ିମାନଙ୍କୁ କହୁଛି ଖବର ପଢ଼ନ୍ତୁ ପେପର୍ ମଗାନ୍ତୁ ଇଂଲିଶ ପେପର୍ ହେଉ କି ଓଡ଼ିଆ ପେପର୍ ହେଉ ଯେଉଁ ପେପର୍ ହେଉ ମଗାନ୍ତୁ କି ନହେଲେ କିମ୍ବା ନ୍ୟୁଜ୍ ଦେଖନ୍ତୁ ମୋବାଇଲ୍ରେ ନ୍ୟୁଜ୍ ଦେଖିବା ଦ୍ୱାରା ଲୋକମାନଙ୍କୁ ଭଲ ଲାଗେ ଲୋ ଲୋକ ପେପର୍ ପଢ଼ିବାକୁ ଭଲ ଦ୍ୱାରା ଆଖି ବି ବହୁତ କେତେ କଷ୍ଟ ହୁଏନି ଆଉ ପେପର୍ ପଢିବାକୁ ପ୍ରତିଦିନ ଦି ଦିନକୁ ଦୁଇ ଘଣ୍ଟା ପେପର୍ ପଢ଼ନ୍ତୁ ପେପର୍ ପେପର୍ ଦ୍ୱାରା ସବୁ ଜିନିଷ ପ୍ରକାର ଖବ ଖବର ଛପା ଛପା ଯାଏ ମୁଁ ତ ପ୍ରାୟ ସବୁବେଳେ ଖବର ପେପର୍ ପଢୁଛି ପେପର୍ ନ ପଢିଲେ ମୋତେ ଭଲ ଲାଗୁନି ବିନା ପେପର୍ ମୁଁ ରହି ପାରୁନି